ମୋର ଇତିହାସ ବିଷୟରେ ଜାଣିବାକୁ ବହୁତ ଇଚ୍ଛା ଥାଏ କାରଣ ଇତିହାସ ବିଷୟରେ ଜାଣିଲେ ପୁରୁଣା କାଳର ଚାଲିଚଳନ ତାଙ୍କର ବେଶପୋଷାକ ତାଙ୍କର ଖାଦ୍ୟପେୟ ବିଷୟରେ ଜାଣିବାକୁ ଇଚ୍ଛା ହୋଇଥାଏ ସେଥିପାଇଁକା ଆମେ ଇତିହାସର ଜାଣିଥାଉ ପଢ଼ିବାକୁ ଇଚ୍ଛା କରିଥାଉ ଆଉ ଇତିହାସ ବିଷୟରେ ହେଲେ ଇତିହାସରେ ଆମର ଶାସକ ଅଶୋକ ଅଶୋକ ଯେପରି ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତନ ହେଲେ ସେଇଟା ଗୋଟିଏ ହେଉଛି ଗୋଟିଏ ଶାସକ କିପରି ରାଜ୍ୟ ଜୟ କରିବା ପାଇଁକି ଛଅଶହ ସନ୍ୟଙ୍କୁ ନଦୀ କୂଳରେ ହତ୍ୟା ଏବଂ ଯୁଦ୍ଧ ଦ୍ୱାରା କ୍ଷୟକ୍ଷତି ଟାକୁ ହୃଦଙ୍ଗମ କରିଛନ୍ତି ଯାହା ଫଳରେ ସେ ନିଜ ଭୁଲଟାକୁ ବୁଝିପାରି ଚଣ୍ଡାଶୋକରୁ ସେ ଧର୍ମାଶୋକକୁ ପରିବର୍ତ୍ତନ ହୋଇଛନ୍ତି ସେଇଥିପାଇଁ ମୋତେ ଅଶୋକଙ୍କୁ ବହୁତ ଭଲ ଲାଗେ